ହ୍ୟାଲୋ ହଁ ଆସନ୍ତୁ ହଁ ଆସନ୍ତୁ ଆଜ୍ଞା ହଁ ହଁ ଭଲ ଭଲ ବ୍ରାଣ୍ଡ୍ର ଶାଢ଼ୀ ଅଛି ଆପଣ ଆସନ୍ତୁ କଟନ୍ ଶାଢ଼ୀ ସିଲ୍କି ଆପଣ ଯେଉଁ ଉପରେ ନେଇପାରିବେ ଭଲ ଭଲ ବ୍ରାଣ୍ଡ୍ର ଶାଢ଼ୀ ଅଛି ଡିସ୍କାଉଣ୍ଟ୍ ବି ଏହା ଉପରେ ରହିବ ଆପଣ ଆସନ୍ତୁ ହଁ ଆସନ୍ତୁ ନୂଆ ନୂଆ ଦେଖାଇବେ ଆମର ଅଛି କଲର୍ ବି ଭଲ ଅଛି ଶାଢ଼ୀର କଲର୍ ବି ବନାରସୀ ଶାଢ଼ୀର କଲର୍ ବି ଭଲ ଅଛି ଆଉ ଆସିକି ନିଅନ୍ତୁ ଆଉ

ଆଉ ତା'ହେଲେ ହଁ ଦେଖନ୍ତୁ କମଳା କଲର୍ର ଆଉ ଆର ପିିଙ୍କ୍ କଲର୍ ଅଛି ଗ୍ରିନ୍ କଲର୍ ଉପରେ ଅଛି ଦେଖନ୍ତୁ ଯେଉଁ କଲର୍ଟା ଆପଣଙ୍କୁ ପସନ୍ଦ ଲାଗିବ ସେଇଟା ନିଅନ୍ତୁ ବ୍ଲୁ କଲର୍ ଉପରେ ଗାଢା ଆସିବ ମ୍ୟାଡ଼ମ୍ ହଉ ତା'ହେଲେ ଦେଖନ୍ତୁ ଏଇଟା ଭଲ ଲାଗୁଛି ତ ହଁ ଅଛି ବାସନ୍ତୀ ଅଛି ତା'ପରେ ଆମର ଅଛି ସେ ମହାକାଳୀ ଅଛି କଟନ୍ ଶାଢ଼ୀ ଦେଖନ୍ତୁ ଏହା ଉପରେ ଡିସ୍କାଉଣ୍ଟ୍ ବି ଆପଣଙ୍କ ପାଇଁ ରହିବ ହଁ ବ୍ଲାଉଜ୍ ପିସ୍ ଅଛି ଏଥିରେ ବ୍ଲାଉଜ୍ ପିସ୍ ରହିବ ଦେଖନ୍ତୁ କେତେ ଖଣ୍ଡ ଶାଢୀ ନେବେ ହଁ ହଉ ରଖନ୍ତୁ ଡିସ୍କାଉଣ୍ଟ୍ ମିଳିଯିବ ସାତ ଖଣ୍ଡ ଉପରେ ନିଶ୍ଚୟ ଡିସ୍କାଉଣ୍ଟ୍ ରହିବ ଦେଖନ୍ତୁ କେଉଁଟା ଆପଣଙ୍କୁ ଚଏସ୍ ହେଉଛି ଦେଖନ୍ତୁ ହଉ ଡିପ୍ କଲର୍ ହଉ ମ୍ୟାଡମ୍ ଡିପ୍ କଲର୍ ଦେଖାଉଛି ଆଉ ଦେଖନ୍ତୁ ଆମେ ତ ବର୍ତ୍ତମାନ ଏହି ଗଜଲକ୍ଷ୍ମୀ ପୂଜା ଉପରେ ଆପଣ ଆମ ଆମର ଶାଢ଼ୀ ବର୍ତ୍ତମାନ ଆମର ମଗାହୋଇଛି ବିଭିନ୍ନ କଲର୍ ଆପଣଙ୍କର ଯେଉଁ କଲର୍ ଚଏସ୍ ହେଉଛି ଆପଣ ନିଅନ୍ତୁ ହଉ ଦେଖନ୍ତୁ ଯେଉଁଟା ଚଏସ୍

ହଁ ପାଟ ଉପରେ ଅଛି ପାଟ ଉପରେ ଅଛି ପାଟ ପାଟ ଉପରେ ଅଛି ତା'ପରେ ବୁଣାର ବି ସେ ବୁଣା ଶାଢ଼ୀ ଉପରେ ଅଛି ଆପଣ ଯେଉଁ କ୍ୱାଲିଟି ଚାହୁଁଛନ୍ତି ସେହି କ୍ୱାଲିଟି ନିଅନ୍ତୁ ସମ୍ବଲ ପାଟ ଉପରେ ସମ୍ବଲପୁରୀ ଆପଣଙ୍କର ଆସିବ ସମ୍ବଲପୁରୀ ବି ଆପଣଙ୍କର ଆସିବ ଆପଣ ଦେଖନ୍ତୁ ହଉ ଠିକ୍ ଅଛି ଦେଖନ୍ତୁ କେତେ ଇଏ ରେଞ୍ଜ୍ ଭିତରେ ଆପଣ ନେବେ ହଉ ତା'ହେଲେ ଦେଖନ୍ତୁ ଏଇଟା ଆପଣ ଆପଣଙ୍କୁ ସାଢେ ପାଞ୍ଚ ହଜାର ଖଣ୍ଡେ ଆସିବ ଦେଖନ୍ତୁ ଏହି ଶାଢ଼ୀଟା ଭଲ ଲାଗୁଛି କି ଆପଣଙ୍କୁ ଦେଖନ୍ତୁ ଏହାର ଦୁଇ ତିନିଟା କଲର୍ ସେଇଠି ଅଛି ଦୁଇ ତିନିଟା କଲର୍ ଚଏସ୍ କରନ୍ତୁ କେଉଁ କଲର୍ଟା ନେବେ ହଉ ଠିକ୍ ଅଛି ଦେଖନ୍ତୁ ମ୍ୟାଡ଼ମ୍ ଏଇ କଲର୍ଟା ଭଲ ଲାଗୁଛି ତ ଏଇ ଚାରି ଚାରି ପାଞ୍ଚଟା କଲର୍ ଭିତରୁ କେଉଁଟା ଆପଣଙ୍କୁ ଭଲ ଲାଗୁଛି ଦେଖନ୍ତୁ କେଉଁଟା ନେବେ ହଉ ଠିକ୍ ଅଛି ଆଉ କଟନ୍ ଉପରେ ନା ସିନ୍ଥେଟିକ୍ ଉପରେ ଆଉ ନେବେ ହଁ ଖଣ୍ଡୁଆର ଅଛି ହଉ ତା'ହେଲେ ନିଅନ୍ତୁ ଖଣ୍ଡୁଆ ହଉ ତା'ହେଲେ ଖଣ୍ଡୁଆର ଦେଖନ୍ତୁ ପାଟ ଉପରେ ଆସିବ ଆପଣଙ୍କର ଏହାର ଦୁଇ ହଜାର ଅଢ଼େଇ ହଜାର ଭିତରେ ରେଞ୍ଜ୍ ଆସିବ ଆଉ ହଁ ଏହାର ବି ଅଧିକ ରେଞ୍ଜ୍ର ଅଛି ଦେଖନ୍ତୁ କେଉଁଟା ନେବେ ମେରୁନ୍ କଲର୍ର ଏଇଟା ମେରୁନ୍ କଲର୍ ଉପରେ ଏଇଟା ଟିକିଏ ଗାଢା ରହିବ ଏଇ ଶାଢ଼ୀଟା

ଏଇଟା ସେମିତି ବ୍ଲାକ୍ ଆସିବନି ମ୍ୟାଡ଼ମ୍ ଏଇଟା ଆମର ଗ୍ରୀନ୍ କଲର୍ ରହୁଛି ଆକ୍ଚୁଲି ଏଇଟା

ହଁ ଆମର ଫିଫ୍ଟି ପର୍ସେଣ୍ଟ୍ ଡିସ୍କାଉଣ୍ଟ୍ ମ୍ୟାଡ଼ମ୍ ଯେତିକି ରହିବ ଆମର ସେତିକି ଫିଫ୍ଟି ପର୍ସେଣ୍ଟ୍ ଡିସ୍କାଉଣ୍ଟ୍ ଅଛି